ଟିକେଟ୍ ବୁକିଙ୍ଗ୍ ହେଉ ହୋଟେଲ ବୁକିଙ୍ଗ୍ ଅପଡ଼େଟ୍ ଯାତ୍ରା ସମୟରେ ପ୍ଲାଟ୍ଫର୍ମ ନମ୍ବର ହେଉ ଷ୍ଟେସନ କିମ୍ବା ବଡ଼ ଡିପୋଟର୍ ପ୍ରକାଶନ ଇତ୍ୟାଦି କ୍ଷେତ୍ରରେ ଟେକ୍ନୋଲୋଜି ଯିଏ ଅନେକ ଆଗେଇଛି କାରଣ ଆମେ ସେତେବେଳେ ଗୋଟେ କାମ କରିବାକୁ ହେଲେ ସେହି ଜାଗାକୁ ଯିବାକୁ ପଡ଼ୁଥିଲା ସେଠିକି କୋଡ଼ିଏ କିଲୋମିଟର୍ ପଡ଼ୁ ପାଞ୍ଚ କିଲୋମିଟର୍ ପଡ଼ୁ ପନ୍ଦର କିଲୋମିଟର୍ ପଡ଼ୁ ସେଠି ପହଁଞ୍ଚିକି ସେ କାମ କଲା ବେଳକୁ ସେ ହୁଏତ ଅଫିସ୍ ବନ୍ଦ ହେଇଯାଉଥିଲା ଯେଉଁଠି ଯିବା ଆସିବାର ଆମର ଟିକେଟ୍ କାଉଣ୍ଟର୍ ବନ୍ଦ ହେଇଯାଉଥିଲା ଆମେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲୁ ଏବଂ ସମୟ ନିଜର କାର୍ଯକ୍ରମ ବନ୍ଦ କରି ସେ ଜାଗାକୁ ଯିବାକୁ ପଡ଼ୁଥିଲା ଏବେ କ'ଣ ନା ଆମେ ଘରେ ବସିକି ଆମର କମ୍ପ୍ୟୁଟର ହେଉ ମୋବାଇଲ ହେଉ ଲ୍ୟାପଟପ୍ ହେଉ ତା'ମାଧ୍ୟମରେ ଆମେ ଆମର ନିଜର ନିଜେ ଆମେ ତାକୁ ଯାଇପାରୁଛେ ନିଜେ କରି ପାରୁଛେ ଅନଲାଇନ୍ ମାଧ୍ୟମରେ ଯେହେତୁ ଟେକ୍ନୋଲୋଜି ଆଗେଇ ଗଲାଣି ଘରେ ବସିଲେ ଆମେ ଟିକେଟ୍ କାଟି ପାରୁଛେ ବସ୍ ଟିକେଟ୍ ହେଉ ଟ୍ରେନ୍ ଟିକେଟ୍ ହେଉ କିମ୍ବା ଆମର ଫ୍ଲାଇଟ୍ ଟିକେଟ୍ ମଧ୍ୟ ଆମେ ଘରେ ବସିକି କରିପାରୁଛେ ଯାହାଦ୍ଵାରା ଟେକ୍ନୋଲୋଜି ବହୁତ ଆଗେଇ ଯାଇଛି ଆମର ଆଉ ଅସୁବିଧାର କିଛି ହେଉ ନାହିଁ ଯାହା ପାଇଁ ଆମେ ସୁବିଧାରେ ସବୁ କାମ ସହଜରେ କରିପାରୁଛୁ